ଆମ ଯୁବପିଢ଼ି ମାନେ ଏ ମଧ୍ୟରେ ଏହି ଏହି ବର୍ଷ ଦ୍ୱାରା ସାଂସ୍କୃତିକକୁ ବହୁତ ବଢ଼େଇ ଅଛନ୍ତି ଆମ ବାପା ସମୟରେ ଏହି ସାଂସ୍କୃତିକ କମିଯାଉଥିଲା ଆଉ ଆମେ ଏହି ସଂସ୍କୃତିକୁ ଆଉ ଗୋଟେ ଥର ବଢ଼େଇଲୁ ଏହି ସଂସ୍କୃତି ଆମକୁ ବହୁତ ଆଗରେ ବଢ଼େଇ ଅଛି ଆଉ ବଢ଼ଉଥିବ ଆମେ ବିଶ୍ୱାସ କରେ ଆଉ ଲୋକମାନେ ଭାବନ୍ତି ସେ ପୁରୁଣା ସାଂସ୍କୃତିକୁ ରଖିକି କ'ଣ କରିବେ ମାତ୍ର ଏ ସାଂସ୍କୃତିକ ରଖିକି ଆମେ ବହୁତ ଆଗକୁ ବଢ଼ିପାରିବୁ ଯେଉଁ ପ୍ରକାର ଲୋକମାନେ ପୁରୁଣା କାଳ ଲୋକମାନେ ବହୁତ ଆଗକୁ ବଢ଼ି ପାରିଲେ ସେମିତି ଆମେ ବଢ଼ି ପାରିବୁ ଆଉ ଯେଉଁ ପ୍ରକାର ଆମ ବାପାମାନଙ୍କର ସଂସ୍କୃତି ଥିଲା ସେହି ପ୍ରକାର ଆମେ ବି ସେଇ ସଂସ୍କୃତି ଆଣିପାରିବୁ ଆଉ ଆଜିକାଲିର ପୁଅମାନେ ଝିଅମାନେ ବି ଏହି ସଂସ୍କୃତିକୁ ପାଳୁଅଛନ୍ତି ଆଉ ବହୁତ ଭଲ ଭାବରେ ଚାଲୁ ଅଛନ୍ତି ତାଙ୍କ ରାସ୍ତାକୁ ଆଉ ଯେଉଁଟା ତାଙ୍କୁ ଦରକାର ସେହି ସଂସ୍କୃତିରୁ ତାଙ୍କର ପାଉଅଛନ୍ତି ପାଠ ପଢ଼ିବାଟାରେ ମଧ୍ୟ ତାଙ୍କର ସାହାଯ୍ୟ ହେଉଅଛି ଆଉ ତାଙ୍କେ ବହୁତ ଭାବରେ ଠିକ୍ ଭାବରେ ଚାଲୁଅଛନ୍ତି ତାଙ୍କର ସାଂସ୍କୃତିକ